ମୋ' ଜୀବନରେ ପ୍ରଥମ ବଡ଼ ସମସ୍ୟା ହେଲା ବାହାଘରର ଛଅ ସାତ ବର୍ଷ ପରେ ମୋ' ସ୍ଵାମୀଙ୍କର ହଠାତ୍ ଦେହ ଖରାପ ହେଲା ଆଉ ସେହି ସମୟରେ ମୋର ଘରର ଅର୍ଥବଳ ସେମିତି କିଛି ଭଲ ନଥିଲା ଆଉ ଶାଶୁ ଶଶୁର ମୋର ଗୋଟିଏ ପିଲା ସେମାନଙ୍କ ଦାୟିତ୍ଵ ନେବା ଭାରି ଘର ଚଳାଇବା ଭାରି କଷ୍ଟ ଥିଲା ସେତେବେଳେ ତ ମୋ' ମୁଣ୍ଡରେ କିଛି ପଶୁନଥିଲା ସେସବୁ ସମସ୍ୟାରୁ ମୁଁ କେମିତି ବାହାରିବି ଆଉ କେମିତି ପିଲାଟିର ଖର୍ଚ୍ଚ ଉଠାଇବି ଶାଶୁ ଶ୍ଵଶୁରଙ୍କ ଖାଇବା ପିଇବା ସବୁ ଯେହେତୁ ମୋ' ସ୍ଵାମୀ ଜଣେ ଘରର ରୋଜଗାର ତାଙ୍କ ଦେହ ଖରାପ ହେଲା ସେ ଘରେ ରୋଗଶଯ୍ୟାରେ ପଡ଼ିକି ରହିଲେ ତ ତାଙ୍କ ପାଇଁ ପୁଣି ମେଡିସିନ୍ ପତ୍ର ଦରକାର ତ କେମିତି ସେସବୁ ସମସ୍ୟାରୁ ବାହାରିବି ଭାବିକି ଭଗବାନଙ୍କୁ ବହୁତ ଚିନ୍ତାକରେ ଆଉ ପିଲା କିଛି ପିଲାମାନଙ୍କୁ ସେଇ ଟାଇମ୍ରେ ଟିଉସନ୍ କରିକି ଆଉ ବ୍ୟାଗ୍ ପତ୍ର ସିଲେଇ କରିକି ଆଉ ଏମିତି ମୁଁ ମୋ' ଘର ଚଳାଏ ଓ ମୋ ସ୍ଵାମୀଙ୍କ ପାଇଁ ମେଡିସିନ୍ ମଧ୍ୟ ଯୋଗାଡ଼ କରେ ଶାଶୁ ଶ୍ଵଶୁରଙ୍କ ଖାଇବା ପିନ୍ଧିବା ତାଙ୍କ ପାଇଁ ମେଡିସିନ୍ ମଧ୍ୟ ମୁଁ ଯୋଗାଡ଼ କରିଥିଲି ବହୁତ କଷ୍ଟ ଥିଲା ସେହି ସମୟରେ ସେହି କଷ୍ଟରୁ ମୋତେ ଭଗବାନ ଉଦ୍ଧାର କରିଛନ୍ତି ଏହି ସବୁ କାମ କରିକି